ବଗିଚା କାମ ପାଇଁ କୋଦାଳ ବ୍ୟବହାର କରାଯାଏ କୋଦାଳରେ ମାଟି ହଣା ଯାଇ ମାଟିକୁ ଠିକ୍ ଭାବରେ କରାଯାଏ ଶାବଳ ଶାବଳରେ ବାଡ଼କୁ ଜବତ କରାଯାଏ ଜବତ କରିବା ଦ୍ୱାରା ବଗିଚା ସୁରକ୍ଷା ରହେ ହଉଡ଼ାରେ ଗଛ ଲଗେଇବା ପରେ ହଉଡ଼ାରେ ଗଛ ସାଇଡ଼୍ରେ ଖାଲ କରାଯାଏ ପରେ ସେଥିରେ ପାଣି ଦିଆଯାଏ ଗଛ ବଡ଼ ହେଲା ପରେ କଇଁଚିରେ ତା'କୁ ସାଇଜ୍ କରାଯାଏ ଆଉ ଗଛ ସାଇଡ଼୍ରେ ଅନା ବନା ଗଛ ଥିଲେ ତାକୁ କଟୁରୀରେ କଟା ହୁଏ ଗଛକୁ ଠିକ୍ ଭାବରେ ରଖିବା ପାଇଁ ପାଣିଝରା ମେସିନ୍ରେ ପାଣି ଦିଆଯାଏ ଏହିପରି ବଗିଚାକୁ ସଫାସୁତୁରା ରଖିଲେ ବଗିଚାରେ ଅମଳ ଟିକେ ଅଧିକା ହୁଏ ଅମଳ ଅଧିକା ହେଲେ ମଣିଷକୁ ମଧ୍ୟ ଟିକେ ଖୁସି ଲାଗେ ବାଡ଼ି ବଗିଚାରେ ଅମଳ ଠିକ୍ ରଖିବା ପାଇଁ ଜାଲର ମଧ୍ୟ ବ୍ୟବହାର କରାଯାଏ ଏହିପରି ଜିନିଷ ମଣିଷ ବ୍ୟବହାର କରନ୍ତି